ହଁ ମୁଁ ମୋ ଅଧ୍ୟୟନ ବିଷୟରେ କିଛି କହିପାରିବି ମୁଁ ସ୍କୁଲ୍ରେ ଭଲ ପାଠ ପଢ଼ୁଥିଲି ଯେହେତୁ ମୋତେ ସାର୍ମାନେ ବହୁତ ପସନ୍ଦ କରୁଥିଲେ ଭଲ ବି ପାଉଥିଲେ ସେଥିପାଇଁ କା ମୋ ଘର ଲୋକ ମୋ ଫ୍ଯାମିଲି ଟିକିଏ ଅସୁବିଧା ଥିଲା ସେଥିପାଇଁ ମୋତେ ଘର ଲୋକ ପାଠ ପଢ଼େଇବାକୁ ଛାଡ଼ୁନଥିଲେ ବନ୍ଦ କରିଦେଇଥିଲେ ପାଠପଢ଼ା ଆମ ଘରକୁ ସାର୍ ଆସି କହିବା ପରେ ପାଠ ପଢ଼େଇବାକୁ ଛାଡ଼ିଲେ କିନ୍ତୁ ବହି ଖାତା କିଛି ଦେଲେନାହିଁ ଯାହାଫଳରେ କି ମୁଁ ଟିଉସନ୍ ମଧ୍ୟ କରିପାରିଲି ମୁଁ ପାଠପଢ଼ା ଅଧାରେ ରହିଗଲା ମୋର ବହି ଖାତା କିଛି ନଥିବାରୁ ମୋତେ କ୍ଳାସରେ ବି ଅସୁବିଧା ହେଲା ସାର୍ମାନେ ମଧ୍ୟ ଏ ବିଷୟରେ କିଛି ଜାଣି ନଥିଲେ ସେଥିପାଇଁକା ମୋତେ କୋସ୍ଚୀନ୍ ପଚାରିଲା ବେଳେ ବି ବହୁତ ଅସୁବିଧା ହେଉଥିଲା ଯାହା ସାର୍ ମାନେ ବୁଝାଉଥିଲେ ସେହି ସେହି ଉପରେ ମୁଁ ଯାହା ଯେତିକି ବୁଝୁଥିଲି ଆନ୍ସର ବି ସେତିକି ଦେଉଥିଲି ସେମାନେ ପଛରେ ଜାଣିବାପରେ ମୋତେ ବି କହିଥିଲେ ଆମ ଘରକୁ ବି ଯାଇଥିଲେ ଆମ ଘରକୁ ବି କହିଥିଲେ ଯେ ମାଗଣାରେ ଟିଉସନ୍ କରିବୁ ତାକୁ ପାଠ ପଢ଼ିବାକୁ ଛାଡ଼ନ୍ତୁ ଆମ ଘରେ କେହି ରାଜି ନଥିଲେ କାରଣ ସେମାନେ ଚାହୁଁନଥିଲେ ମୁଁ ଆଗକୁ ପାଠ ପଢ଼େ କି କିଛି ଆଗକୁ କରିପାରିବି ସେଥିପାଇଁ ମୋ ପାଠ ପଢ଼ାରେ ବହୁତ ଅସୁବିଧା ହେଲା ମାଟ୍ରିକ ପର୍ଯ୍ୟନ୍ତ ମୁଁ ବହୁ କଷ୍ଟରେ ପାଠ ପଢ଼ିଛି ଷଷ୍ଠରୁ ମୋ ଟିଉସନ୍ ବନ୍ଦ କରିଦେଲେ ମେଟ୍ରିକରେ ବହି ମଧ୍ୟ ମୋତେ ଦେଲେନାହିଁ ସେଥିପାଇଁକା ମୁଁ ସେତିକିରେ ପାଠପଢ଼ା ବନ୍ଦ କଲି ମୋର ଆଗକୁ ପାଠ ପଢ଼ିବାରେ ବହୁତ ଇଚ୍ଛା ଥିଲା କିନ୍ତୁ ନ ପଢ଼ିପାରିବାରୁ ମୋର ମନରେ ଗୋଟିଏ ଅଫସୋସ ରହିଗଲା